ଓଡ଼ିଆ ଭାଷା ଆମ ଓଡ଼ିଆ ଭାଷା କେତେ ସୁନ୍ଦର ଓଡ଼ିଆ ଶୁଣିବାକୁ ଭଲ ଲାଗେ କହିବାକୁ ଭଲ ଲାଗେ ଓଡ଼ିଆ ଭାଷା କେତେ ମଧୁର ଶୁଣିବାକୁ ଲାଗୁଛି ଆମେ ଓଡ଼ିଆ କଥା ଓଡ଼ିଆରେ କଥା ହେଉଛି ଆମେ ଓଡ଼ିଆ ମାନେ ଓଡ଼ିଆ ସବୁ କଥା ହେଉଛୁ ଓଡ଼ିଆ କଥା ଶୁଣିବାକୁ ଭଲ ଲାଗୁଛି ଓଡ଼ିଆ କଥା କହିବାକୁ ଭଲ ଲାଗୁଛି ଆମେ ଓଡ଼ିଶାରେ ଏକା ରହୁଛୁ ଓଡ଼ିଆ ଓଡ଼ିଶାରେ ଓଡ଼ିଆ ହି କଥା ହେଉଛୁ ଆମେ ସମସ୍ତେ ହିନ୍ଦୀ ଏବେ ସେଇ ଓଡ଼ିଆରେ ହିଁ ସମସ୍ତେ ହିନ୍ଦୀ ବା ଇଂଲିଶ ବା ତେଲୁଗୁ ମିଶେଇକି କଥା ହେଉଛି ଶୁଣିବାକୁ ସେହି ଓଡ଼ିଆ ଶବ୍ଦ ସୁନ୍ଦର ଲାଗୁନାହିଁ କିନ୍ତୁ ସେହି ଓଡ଼ିଆ ଭାଷାକୁ ଆମେ ଯଦି ଖାଲି ଓଡ଼ିଆ ହିଁ କହିବା ଇଂଲିଶ ବା ହିନ୍ଦୀ ବା ତେଲୁଗୁ ନ ମିଶେଇକି ଖାଲି ଓଡ଼ିଆରେ ହିଁ କଥା ହେବା ସେଇଟା ଶୁଣିବାକୁ ଭଲ ଲାଗିବ ସେହି ଓଡ଼ିଆ ଭାଷାରେ ଆମେ ସମସ୍ତେ ଚାଲୁଛେ ଓଡ଼ିଆ ଭାଷା କେତେ ସୁନ୍ଦର ଶୁଣିବାକୁ ବା କହିବାକୁ ବିଭିନ୍ନ ଲୋକଙ୍କ ସହିତ କହିବାକୁ ଓଡ଼ିଆ ଭାଷା କେତେ ସୁନ୍ଦର ଲାଗେ ଶୁଣିବାକୁ ଓଡ଼ିଆ ଭାଷା କହିବାକୁ ବି ଭଲ ଲାଗେ ଶୁଣିବାକୁ ବି ଭଲ ଲାଗେ ସମସ୍ତଙ୍କ ସହିତ ଓଡ଼ିଆ ହିଁ କହିବା ଆମେ ସମସ୍ତେ ମିଶିକି ସମସ୍ତଙ୍କ ସହିତ ଓଡ଼ିଆ ହିଁ କହିବା ଓଡ଼ିଆ ଭାଷା ଶୁଣିବାକୁ କେତେ ସୁନ୍ଦର ଲାଗେ ସବୁ ଆମେ ଓଡ଼ିଆରେ ହି କଥା ହେବା ସମସ୍ତେ ମିଶିକି ଆମେ କେବେବି ସେହି ଓଡ଼ିଆ ଭାଷାରେ ହିନ୍ଦୀ ବା ତେଲୁଗୁ ବା ଇଂଲିଶ ମିଶେଇକି କଥା ହେବା ନାହିଁ ଆମେ ଓଡ଼ିଆରେ ହିଁ କଥା ହେବା ତାହେଲେ ସେହି ଭାଷାଟା ଶୁଣିବାକୁ ଖୁବ ସୁନ୍ଦର ଲାଗିବ ସେହି ଭାଷାରେ ଯଦି ଆମେ କିଛି ମିଶେଇକି କଥା ହେବା ସେଇ କଥାଟା ଭଲ ଲାଗିବୁ ନାହିଁ ଆଉ ଯଦି ଖାଲି ଓଡ଼ିଆରେ କଥା ହେବା ତାହେଲେ ସେଇଟା ଶୁଣିବାକୁ ଭଲ ଲାଗିବ ଓଡ଼ିଆ ଭାଷା କେତେ ସୁନ୍ଦର କେତେ ମଧୁର ଓଡ଼ିଆ ଭାଷାଟା ଶୁଣିବାକୁ ଲାଗେ ଆମ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ଓଡ଼ିଆ ଆମ ଭାଷା ବଢ଼ିଆ